ହଁ ଆପଣଙ୍କର ପାଖରେ ଷ୍ଟେସନାରୀ ଜିନିଷ ସବୁ ଅଛି କି ମାନେ ଆପଣଙ୍କ ପାଖରେ ବାହାଘର ଗିଫ୍ଟ ଆଉ ଷ୍ଟେସନାରୀ ଜିନିଷ ମାନେ ଆପଣ ମାନେ ଗିଫ୍ଟ ଗିଫ୍ଟର ପ୍ରାଇସ୍ ଯାକ କେତେ କ'ଣ ରହିଛି ରିଟର୍ଣ୍ଣ ରହୁଛି ଆପଣଙ୍କ ଦୋକାନରେ ବିକ୍ରମ ଅଛନ୍ତି ଆପଣଙ୍କ ଦୋକାନରେ

ହଁ ନା ନା ଆମ ଗାଁ ମାନେ ଟିକେ ଦୂର ହୋଇଯାଉଛି ତ ଷ୍ଟେସନାରୀ ଦୋକାନରୁ ଆପଣଙ୍କୁ ଫୋନ୍ କଲେ ଆପଣ ଆସିକି ଦେଇପାରିବେ ଦେଇପାରିବେ କି ହଁ ହଁ

ଆପଣଙ୍କ ଦୋକାନରେ ଅଫର୍ ହେରା କ'ଣ ଚାଲୁଛି କି